ଯୋଗରେ କୌଣସି ସୀମା ନଥାଏ କୌଣସି ବୟସର ଲୋକ ମଧ୍ୟ ଯୋଗ କରିପାରିବେ ଯୋଗ ଦ୍ୱାରା ଲୋକମାନଙ୍କୁ ବିଭିନ୍ନ ସହାୟତା ହୋଇଥାଏ ବିଭିନ୍ନ ସହାୟତା ହୋଇଥାଏ ଯୋଗ ଦ୍ୱାରା ମନୁଷ୍ୟର ଶାରୀରିକ ଓ ମାନସିକ ଦକ୍ଷତି ବୃଦ୍ଧି ପାଇଥାଏ ଯୋଗ ଦ୍ୱାରା ଲୋକମାନେ ବିଭିନ୍ନ ରୋଗରୁ ମୁକ୍ତ ହୋଇପାରିଥାନ୍ତି କୌଣସି ବ୍ୟକ୍ତି ସକାଳୁ ଉଠି ଯୋଗ କରିବା ଦ୍ୱାରା ତାର ଶରୀର ଫୁର୍ତ୍ତି ହୋଇଥାଏ ଓ ସେ ସୁସ୍ଥ ଅନୁଭବ କରେ ସେ ସୁସ୍ଥ ଅନୁଭବ କରିଥାଏ ବିଦ୍ୟାଳୟରେ ମଧ୍ୟ ଛୋଟ ପିଲାମାନଙ୍କୁ ପାଞ୍ଚରୁ ପାଞ୍ଚରୁ ଦଶ ପାଞ୍ଚରୁ ସତୁରି ବର୍ଷ ଲୋକମାନଙ୍କୁ ମଧ୍ୟ ଯୋଗ କରିବା ଉଚିତ ବିଦ୍ୟାଳୟରେ ଛୋଟ ପିଲାମାନଙ୍କୁ ମଧ୍ୟ ଯୋଗ କରାଯାଉଛି କାରଣ ଶିକ୍ଷକ ଜାଣି ଜାଣିଛନ୍ତି ଯେ ଶିକ୍ଷକ ଜାଣିଛନ୍ତି ଯେ ଯୋଗ କରିବା ଦ୍ୱାରା ପିଲାମାନଙ୍କୁ ସ୍ୱାସ୍ଥ୍ୟ ଠିକ୍ ରହିବ ଓ ତାଙ୍କୁ ପାଠ ପଢ଼ାରେ ମଧ୍ୟ ସାହାଯ୍ୟ ହବ ରୋଗ ଦ୍ୱାରା ତେଣୁ ଆମେ ଯୋଗ କରିଥାଉ